ଆମର୍ ବରଗଡ଼ ଜିଲ୍ଲାରେ ପରିବହନର ବ୍ୟବସ୍ଥା ଯଦି ଠିକ୍ ଥାନ୍ତା ବୋଲେ ଲୋକେ କେଡ଼େ ସୁନ୍ଦର ଭଲ୍ କରି ଆନା ଯାନା ବି କରିପାରିତେ ଆଉ ମେନ୍ କଥା ହେଲା ଆମର୍ ବରଗଡ଼ରେ ଯଦି ରୋଡ଼ ଯଦି ହେତା ବୋଲେ ଲୋକେ ତାର ମାନେ ଅତି କମ୍ ପଇସାରେ ଆନା ଯାନା କରି ସେ କରିପାରିତେ ଆମର୍ ଯେନ୍ ବସ୍ ଭଡ଼ା ଟେମ୍ପୁ ଭଡ଼ା ଏସବୁ ଯେନ୍ ଏହାରେ ଯେନ୍ ବେଶି ପଇସା ପତର ଯେନ୍ ଦରକାର ପଡ଼ୁଚେ ସେ ରିଙ୍ଗ ରିଙ୍ଗ ରୋଡ଼ ହେଲେ କାଣ ହେବା କି କମ୍ ପଇସା ହେବା ଆଉ ଲୋକେ ତାର୍ ମାନେ ଯେତେବେଲେ ବି ଚାହିଁବେ ସେତେବେଲେ ବି ତାର ମାନେ ଯାଇକରି ତାକର ତାମାନେ ବିଭିନ୍ନ ଯେନ୍ କାମ୍ ପଡ଼ୁଚେ ଆମର୍ ବରଗଡ଼ ଜିଲ୍ଲାରେ ସେହି କାମଧନ୍ଦା କରିକରି ସେମାନେ ତାକର ଏଇସବୁ ସାରିକରି ଘରକେ ବି ସେମାନେ ଆସିପାର ଆସିପାରବେ ଆଉ ଇରି ରିଙ୍ଗ ରୋଡ଼ ହେବାର୍ ଦ୍ୱାରା ଆମର କାଣା ହେଉଚି କି ଲୋକେ ତା'ର ମାନେ ଆମର ଯେନ୍ ଅଛି ଇସବୁ ଆନା ଯାନାଟା ସେମାନେ ବହୁତ ଭଲ ଭାବେ ସେ କରିପାରବେ ଆଉ ଆଉ ଲୋକେ ତା'ମାନେ ଇ କାଣା ହଉଚି ତାଙ୍କର୍ ଘରେ ଯଦି ଅସୁବିଧା ଯଦି ପଡ଼ିଲା ବେଲେ ସେମାନେ କାଣା କରିବେ ଆଉ ସେ ଜିନିଷର ଉପରେ ଟେମ୍ପୁ ଆଉ ଏଇ ବସ୍ ଉପରେ ନିର୍ଭର ନାଇଁ କରିକରି ସେମାନେ କାଣ କରିବେ ସେହି ଆମର ସେ ସରକାରୀ ବସ୍ ଦ୍ଵାରା ସେମାନେ ବି ଆନା ଯାନା କରିକରି ସେମାନେ ତାଙ୍କର ନିଜର ଚିକିତ୍ସାରେ ତାମାନେ କାମଧନ୍ଦାରେ ତାମାନେ ଜୀବିକା ସେମାନେ କରିପାରବେ